ଯଦି ମୋତେ ଫଟୋ ମାଧ୍ୟମରେ ଭାରତକୁ ଦେଖାଇବାର ସୁଯୋଗ ମିଳେ ତେବେ ମୁଁ ଭାରତର ବହୁତ ସୌନ୍ଦର୍ଯ୍ୟର ଫଟୋ ଉଠାଇବି ଯେପରିକି ଭାରତରେ ଅନେକ କଳାକୀର୍ତ୍ତି ରହିଛି ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଛି ତାଙ୍କ ମଧ୍ୟରୁ ତାଜମହଲ ଜମାମୁଜିଦ୍ ଏବଂ ଓଡ଼ିଶାର ଜଗନ୍ନାଥ ମନ୍ଦିର ଇତ୍ୟାଦି ରହିଛି ଏ ଏଗୁଡ଼ିକ ମୁଁ ମୋ ଫଟୋ ମାଧ୍ୟମରେ ଭାରତକୁ ଦେଖାଇବାକୁ ଚାହିଁବି